ମୁଁ ମୋର ସ୍କୁଲ୍ ସମୟରେ ଏବଂ କଲେଜ୍ ସମୟରେ ଅନେକ ପ୍ରକାରର ସ୍ଥାନକୁ ଭ୍ରମଣ ନିମନ୍ତେ ଯାଇଛି ଏବଂ ତାହାକୁ ମୋର କ୍ୟାମେରାରେ ଏବଂ ଅନେକ ସାଙ୍ଗ ସାଥିମାନଙ୍କ ଦ୍ଵାରା ଫୋଟୋ ଦ୍ଵାରା କେପ୍ଚର୍ ମଧ୍ୟ କରିଛି ଏହା ଏକ ମୋର ସୁନ୍ଦର ମେମୋରୀ ମଧ୍ୟ ଥିଲା ଯେପରିକି ମୁଁ ମୋର ସ୍କୁଲ୍ ସ୍କୁଲ୍ ସମୟରେ ମୁଁ ଅନେକ ସ୍ଥାନରେ ଯାଇଥିଲି ମୁଁ ସ୍କୁଲ୍ ସମୟରେ ଦେଓମାଳୀ ଯାଇଥିଲି ଦେଓମାଳୀ ଆମ ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଅଟେ ସେଠାରେ ଅନେକ ପ୍ରକାରର ଅନେକ ପଦାର୍ଥ ଏବଂ ଅନେକ ପ୍ରକାରର ପାହାଡ଼ ଦେଖିବାପାଇଁ ପାଇଲି ଏବଂ ତାହାକୁ ସାଙ୍ଗ ସାଥିମାନଙ୍କ ସହ କେମେରାରେ କେପ୍ଚର୍ ମଧ୍ୟ କଲି ତାହା ଏକ ମୋର ଅନେକ ଆନନ୍ଦଜନକ ଏକ ଅନୁଭୂତି ଥିଲା ସେହିପରି ଭାବରେ ମୁଁ ମୋର କଲେଜ୍ରେ ମୁଁ ଯାଇଥିଲି ଯାହାଥିଲା ଆମ ପୁରୀର ପୁରୀର ଆମର ସମୁଦ୍ର କୂଳକୁ ଯାହା ଏକ ମୋର ଏବଂ ମୋର ସାଙ୍ଗସାଥି ମାନଙ୍କୁ ଏକ ମେମୋରୀ ଅଂଶୀଦାର କରିଥିଲା ଏବଂ ବହୁତ ଆନନ୍ଦଜନକ ମଧ୍ୟ ଥିଲା